ଆଜ୍ଞା ନମସ୍କାର ଏଇତ ଏଇ ଜଷ୍ଟ ପହଞ୍ଚିଲି ଆଉ ପରିବା ପତ୍ର କେତେ ହୋଇଛି ଆମର ତ ସବୁ ନବାନା ଆଉ କେମତି କିସ ଦେଉଛନ୍ତି ବେପାରୀକୁ ଅଲଗା ବେପାରୀକୁ ବି ଦେଉଛନ୍ତି ନା କିସ ଦେଉଛନ୍ତି ବିଲାତି କେତେ ଅଛି ଆଉ ବାଇଗଣ ହଁ ହଁ ହେଉ ଠିକ୍ ଅଛି ମୁଁ କୁଇଣ୍ଟାଲ ହିଁ ନେବି ତ ବାଇଁଗଣ କେତେ କିସ ରେଟ୍ ଅଛି ହଁ ଯା ଠିକ୍ ଅଛି ଆଉ କୋବି ହେରିକା ଉଁ ହୁଁ ତ ଆଉ କଞ୍ଚାଲଙ୍କା କେତେ ଅଛି ଆଉ ହଁ ହଁ ଆଉ ଡେଲିଭରି କେମିତି ଦେବେ ହେଉ ମୁଁ ଯେତିକି ନେବି ସେ କମ୍ କରିବେ ତ ଓହୋ ହେଉ ତ ମୁଁ ତ ଆଡ଼େ ପଳାଇ ଆସିଛି ମୁଁ ଗାଡ଼ି ପଠେଇ ଦେବି କାଲି ପରଦିନକୁ ଆଉ ଲେଟ୍ କରିଦେ ହଁ ଆଜ୍ଞା ଆଜ୍ଞା ଆପଣଙ୍କର ଡେଲିଭରି ସିଷ୍ଟମ୍ ତ ଅଛି ତ ତୁମର ଲୋକ ଲୋଡ଼୍ କରିଦେବେ ତ ହଁ ସେଇଟା ତ ନିହାତି ମାନେ କେତେ କିସ ସେ ଲେବର୍ ଖର୍ଚ୍ଚ ସେଇଟା କହିବେ ଆଉ ଉଁ ହୁଁ ଉଁ ହୁଁ ଆଉ ଡେଲିଭରି ପାଇଁ ତୁମେ ଗାଡ଼ି ଦୋଉଚ ନା ଆମରି ଏଠାରୁରୁ ପଠାଇବା ଗାଡ଼ି ହେଉ ଠିକ୍ ଅଛି ମୁଁ ଆଉ ସିଆଡ଼ୁ କେମତି ଗାଡ଼ି ପଠାଇବି ତମେ ଇଆଡ଼ୁ ଗାଡ଼ି ପଠାଇଦେବ କହିଦେବ କି ମୋତେ ଏତିକି ଖର୍ଚ୍ଚ ଏତିକି ତେଲ ପଡ଼ିଲା ମୁଁ ଦେଇଦେବି ଆଉ ଏଇ ବେତନଟୀ ମାର୍କେଟ୍ ବଜାର ହଁ ହଁ ହଁ ସେଇଟି ସିଏ

ହଁ ହଁ ମୁଁ ସେଇ କାଲି ପରଦିନ ଆଡ଼କୁ ଦେଖେ ଏଠି ତ କାମ ସରିଗଲା ଆଉ ଅଳ୍ପ କାମ ଅଛି ମୁଁ ଯଦି ଯାଇପାରିଲି ଯିବି ତୁମକୁ ଦେଖା କରିବି ନହେଲେ ଫୋନ୍ଟେ କରିଦେବି ଆଉ ହେଉ ଏଇ କଥା ହେଲା ତେବେ ଆଉ ହଁ ହଉ ହଉ ହଉ ହଉ ଠିକ୍ ଅଛି ମୁଁ ତୁମକୁ ନହେଲେ ପଠାଇ ଦେଉଛି ହଜାରେ ଖଣ୍ଡେ ଆଡ଼ଭାନ୍ସ ହେଲା ତା'ପରେ ତୁମେ ତା'ପରେ ହିସାବ କରି ମତେ ଲିଷ୍ଟ ଦେବ ତାପରେ ଗାଡ଼ି ପଠେଇ ଦେବ ମୁଁ ଆଉ ପ୍ୟାମେଣ୍ଟ କରିଦେବି ଆଉ ହେଉ ଠିକ୍ ଅଛି ହେଉ ଠିକ୍ ଅଛି ମୁଁ ଏକାବେଳେ ପ୍ୟାମେଣ୍ଟ କରିଦେଉଛି ହେଲା ଗାଡ଼ି ପଠାଇଦେବୁ ଆପଣ ପଠାଇବା ଦାୟିତ୍ୱ ତୁମର ହଁ ଆଜ୍ଞା ହେଉ ଏତିକି କଥା ହେଲା